ହ୍ୟାଲୋ ସୁନନ୍ଦା ହଁ ଯେଉଁ ନୂଆ ରେଷ୍ଟୁରାଣ୍ଟ ଖୋଲିଛି ପ୍ରକାଶ ରେଷ୍ଟୁରାଣ୍ଟ ସେଠାରେ ଖାଦ୍ୟ ସବୁ କେମିତି ଦିଆଯାଏ ସବୁ ସେଠାକାର ଖାଦ୍ୟ ଯେଉଁ ତିଆରି ହୁଏ ସେଠାରେ ପରିଷ୍କାର ଭାବରେ ତିଆରି ହୁଏ ନା ନାହିଁ ଏବଂ କେମିତି ରେଟିଂ ହୁଏ ସେଠାରେ କେତେ ଟଙ୍କା ନିଅନ୍ତି ଗୋଟେ ଖାଦ୍ୟ ପ୍ଲେଟକୁ କଣ ମ ତମେ ଜାଣିଛ କି ମୋତେ କହିବ